ସେତେବେଳେ ମୋର ଅଷ୍ଟମ ଶ୍ରେଣୀ ହୋଇଥାଏ ସ୍କୁଲ୍ ଶିକ୍ଷକ ଆସି କହିଲେ ପିଲାମାନେ ଚାଲ କୁଆଡ଼େ ବୁଲିବା ପାଇଁ ଯିବା ଆମେ ସମସ୍ତେ ହଁ କରିଥିଲୁ ଅଷ୍ଟମ ନବମ ଓ ଦଶମ ଶ୍ରେଣୀ ପିଲାମାନେ ସ୍କୁଲ୍ ବସ୍ରେ ବୁଲିବା ପାଇଁ ବାହାରିଲୁ ପ୍ରଥମେ ଆମେ କପିଳାସ ଯାଇଥିଲୁ ସେହିଠାରେ ମହାପ୍ରଭୁଙ୍କୁ ଦେଖିବା ସହିତ ଦର୍ଶନ କଲୁ ଏବଂ ବହୁତ ମଜା କଲୁ ତାପରେ ଆସି ଭୋଜି କରି ଖାଇଲୁ ଦ୍ୱିପହରେ ଆମେ ପାରାଦୀପ ବୁଲିବା ପାଇଁ ଗଲୁ ପାରାଦୀପରେ ବୋଟ୍ ବନ୍ଦର୍ ଏସବୁ ଦେଖିଲୁ ବିଭିନ୍ନ ପ୍ରକାର ଜାହାଜ ବି ସେଇଠି ଯାଉଥିଲା ଏହା ବହୁତ ମଜାଦାୟକ ଥିଲା ଏହାକୁ ଦେଖିବା ପରେ ଫୁଣି ବସ୍ରେ ବସି ଆସିଥିଲୁ ରାତିରେ ମାଆଙ୍କ ମନ୍ଦିର ଯାଇଥିଲୁ ସେଇଠି ରାତ୍ରିଭୋଜନ ସହିତ ମାଆଙ୍କୁ ଦର୍ଶନ କରି ବହୁତ ଭଲ ଲାଗିଲା ତାପରେ ବସ୍ରେ ବସି ପୁଣି ଏକ ମ୍ୟୁଜିୟମ୍କୁ ବୁଲିବା ପାଇଁ ଯାଇଥିଲୁ ମ୍ୟୁଜିୟମ୍ରେ ବିଭିନ୍ନ ପ୍ରକାର ମାଛ କୁମ୍ଭୀର ଏସବୁ ଦେଖି ମନ ବହୁତ ମଜା ଲାଗିଥିଲା ତାପରେ ଶେଷରେ ବସ୍ରେ ବସି ଘର ଅଭିମୁଖେ ପୁଣି ଫେରିଆସିଲୁ ଏହା ଥିଲା ପିଲାଦିନେ ସ୍କୁଲ୍ ଭ୍ରମଣ ଏକ ମେମୋରୀ ଅଂଶୀଦାର